ଆମର ଗ୍ୟାସ୍ ପ୍ଲାଣ୍ଟ୍ ଏ ଅଞ୍ଚଳରେ ରହିଛି ଆଉ ଗୋ ଗୋବର ଗୋବର ଗ୍ୟାସ୍ ପ୍ଲାଣ୍ଟ୍ ଏ ଅଞ୍ଚଳରେ ରହିଛି ସିଏ ଏ ଗୋବର ଆମର ଗ୍ୟାସ୍ ଯେମିତି ରେଟ୍ ହେଲାଣି ଆଉ ଗରିବ ଲୋକମାନେ ସିଏ ଗୋବର ଗ୍ୟାସ୍ ଗରିବ ଲୋକମାନେ ସିଏ ଗ୍ୟାସ୍ ନେଇ ଆଉ ରୋଷେଇମାନେ କରିବା ଟା ଅସମ୍ଭବ ହେଇ ହେଲାଣି ଆଉ ଏ ଗୋବର ଗୋବର ନେଇ କେମିକାଲ୍ ପକେଇ ତାକୁ ଖତରେ ବି ହେଲାଣି ଆଉ ଗୋବର ଚାଷ ଜମିରେ ପକେଇକି ବହୁତ ଭଲ ଫସଲ ବି ଅମଳ କରନ୍ତି ଆଉ ଗୋବର ରୋଷେଇ ପାଇଁ ବି ବହୁତ ଲୋକ ବ୍ୟବହାର କରନ୍ତି

ରୋଷେଇ ପାଇଁ ବି ବହୁତ ଲୋକ ବ୍ୟବହାର କରନ୍ତି ଆଉ